ହଁ ମୁଁ ଡ୍ୟାନ୍ସ କରିବାର ସୁଯୋଗ ମୁଁ ଆମ ସ୍କୁଲ୍ର ଆନୁଆଲ୍ ଫଙ୍କସନ୍ରେ ପାଇଥିଲି ଯେଉଁଥିରେ ମୁଁ ଡୁଏଟ୍ ଡା ଡ୍ୟାନ୍ସ କରିଥିଲି ମୋ ସାଙ୍ଗ ସହିତ ମୋ ରୁମ୍ ସହିତ ଯାହାକି ଆମ ଜଗନ୍ନାଥ କଲଚର୍ ବିଷୟରେ ଆମ ସାଂସ୍କୃତିକ ବିଷୟରେ ଓଡ଼ିଶୀ ଡ୍ୟାନ୍ସ ବିଷୟରେ କରିଥିଲୁ ଯାହାକି ଆମେ ଓଡ଼ିଶୀ ଡାନ୍ସ ଶିଖିବା ପୂର୍ବରୁ ଆମେ ନିଜ ଡ୍ରେସ୍ ଗେଟଅପ୍ ଯାଇ ବଜାରରୁ ମାର୍କେଟରୁ କିଣି ଆଣିଲୁ ସାଙ୍ଗକୁ କହିଲି ତୁ ଏଇଟା ଏଇ ଡ୍ୟାନ୍ସ ତୁ ଏଇ ସ୍ଟେପ୍ କରିବୁ ମୁଁ ଏଇ ସ୍ଟେପ୍ କରି ଝଗଡ଼ା ହେଉଥିଲୁ ସେଥିପାଇଁ ଆମେ ଏକ ସାର୍ ପାଖରେ ଯାଇ ଆମ ଡ୍ୟାନ୍ସ ପା ସାର ପାଖରେ ଯାଇ ଆମେ ତାଙ୍କ ପ୍ରତି ଶିକ୍ଷାର ଶିକ୍ଷାଗ୍ରହଣ କରିବା ପାଇଁ ବିନୟ ଅନୁରୋଧ କଲୁ ସାର୍ ମଧ୍ୟ ଆମଣ ଆମକୁ ଶିଖାଇଲେ ଆମେ ଶିଖିଲୁ ମନ ଦେଇ ଏବଂ ଆନୁଆଲ୍ ଫଙ୍କସନ୍ରେ ବହୁତ କଷ୍ଟ ପ୍ରିପେୟାର କରି ଚବିଶ ଦିନ ରାତି ଯେଉଁଠି ପାରିଲୁ ସେଇଠି ଆମେ ଷ୍ଟେଜରେ ଯାଇ ପ୍ରାକ୍ଟିସ୍ କରି ସେଇଠି ଆମେ ତା'ପରେ ଆନୁଆଲ୍ ଫଙ୍କସନ୍ ଦିନ ଶେଷରେ ଆମେ ଯାଇ ଡ୍ୟାନ୍ସ କଲୁ ସାର୍ ମଧ୍ୟ ଖୁସି ହେଲେ ଏବଂ ଆମେ ପ୍ରଥମ ପ୍ରାଇଜ୍ ମଧ୍ୟ ସେଇଠୁ ନେଲୁ ଆମ ଏମ ଏଲ ଏ ସାର୍ ମଧ୍ୟ ଆମକୁ ଉତ୍ସାହିତ କଲେ କିଛି ପ୍ରାଇଜ୍ ଦେଇ ଉପହାର ଦେଇ ଆମେ ନିଜକୁ ଧନ୍ୟ ମନେ କଲୁ ସେଇ ସାରଙ୍କ ପାଇଁ ଆମେ ଡ୍ୟାନ୍ସଟା ଭଲ କରିପାରିଥିଲୁ